ହଁ ହଁ ଯିବା ଏ ସରୋଡ଼ା ଜଳ ବନ୍ଦର ଯିବାକୁ ଆମେ ଗୋଟେ ବୋଲେରୋ ଗୋଟେ ଭଡ଼ା କରିବା ହଁ ଏଇଠୁ ଆମର ସୋରୋଡ଼ା ତିରିଶି ଚାଳିଶି କିଲୋମିଟର ହେଉଛି ଅ ତାକୁ ଧରିକି ସେ ଯାହା ଦିନ ଯାକ ପାଇଁ ଭଡ଼ା ନେବ ଦୁଇ ତିନି ହଜାର ଯାହା ନେବ

ଆଉ ସେତିକି ଦେଇକିରି ଯିବା ଯାଇ ବୁଲି ଆସିବା ଆଉ ହଁ ଆଉ କ'ଣ କୁହ

ହଉ କେଉଁ ଦିନ ଯିବା ପାଇଁ କହୁଛ

ହଁ ସେଇଠୁ ଗଲେ ରୋଷେଇ ବାସ କରିବା

ଆଉ ଏଇଠୁ ସବୁ ଆମର ଯାହା ଯାହା ରୋଷେଇ ସବୁ ଜିନିଷ ପତ୍ର ଧରିକି ପଳାଇବା ହଁ ଭୋଜି ଲିଷ୍ଟ ଗୋଟେ କରିକିରି ଆଜି ସନ୍ଧ୍ୟାବେଳକୁ ଜିନିଷ ପତ୍ର କିଣିଦେବା କିଣିକିରି କାଲି ସକାଳୁ ବାହାରିକି ଯିବା ଆଉ ହଁ ଆଉ ଆମର ରୋଷେଇ ବାସ ପାଇଁ ଗ୍ୟାସ୍ କାଠ ଫାଟ କ'ଣ ଦରକାର ଆମର ତାକୁ ଧରିକି କ'ଣ କାଇଁରେ କରିବା ଗ୍ୟାସରେ କରିବା ନା ଚୁଲିରେ କରିବା ନା କ'ଣ କରିବା ହଁ ହଁ ଆଉ ସେଇଠି ଗଲେ ଗୋଟେ ଗଲେ ଗୋଟେ ଆମେ କବିତା ଗୋଟେ ଲେଖିବା ସେଇଠି

ଆଉ କବିତା କେଉଁ ଉପରେ କ'ଣ ଲେଖିବା କବିତା ଟିକେ ତୁମେ ହଁ ହଁ ହଁ ଆଉ କ'ଣ କୁହନ୍ତୁ ହଁ ହଁ ହଁ

ହଁ ଆଉ କେତେ ଲୋକ କ'ଣ ଯିବେ ତୁମର କେତେ ଲୋକ ଯିବେ ଆମର କେତେ ଲୋକ ଯିବେ କ'ଣ ହଁ ହଁ ହଁ

ହଁ ହଁ ଆସିଲେ ଆସିଲେ ଗୋଟେ ହିସାବ କରି କିରି ତା'ପରେ ଜିନିଷ ପତ୍ର ଆଣିକି କାଲି ସକାଳେ ବାହାରିବା ଆଉ